ହ୍ୟାଲୋ ପାତ୍ର ଟ୍ରାଭେଲ୍ ଏଜେନ୍ସି ମୁଁ କୁନା ମାରାଣ୍ଡି କହୁଥିଲି ଆପଣଙ୍କ ଡ୍ରାଇଭର୍ ଅତି ନମ୍ର ଏବଂ ବହୁତ ଭଲ ଏବଂ ତାଙ୍କର ବ୍ୟବହାର ଏବଂ ଆଚରଣ ବହୁତ ଭଲ ଏବଂ ସେ ବହୁତ ଲୋକ ଉପକାରୀ ଏବଂ ବହୁତ ସହଯୋଗୀ ସେ ମୋତେ ବହୁତ ସହଯୋଗ କରିଥିଲେ ଏବଂ ଠିକ୍ ସମୟରେ ସେଇ ଜାଗାକୁ ପହଞ୍ଚାଇ ଥିଲେ ଆପଣଙ୍କ ଆପଣ ଏପରି ଭଲ ଡ୍ରାଇଭର୍ ରଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ମୋ ତରଫରୁ ସେ ଡ୍ରାଇଭର୍ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଦେବେ ଯଦି କେବେ ମୁଁ ପୁଣିଥରେ ଭୁବନେଶ୍ୱର ଯାଏ ତ ଆପଣଙ୍କ ଟ୍ରାଭେଲ୍ ଏଜେନ୍ସିରୁ ହିଁ ଟ୍ରାଭେଲ୍ ଏଜେନ୍ସିରୁ ହିଁ ଗାଡ଼ି ବୁକ୍ କରିବି ଧନ୍ୟବାଦ